ହ୍ୟାଲୋ ମ୍ୟାଡ଼ାମ ନମସ୍କାର ଆଉ କଣ ଆପଣଙ୍କ ଗାଁରେ କଣ ସବୁ କାମ ଆସିଥିଲା କଣ ଅଛି କଣ କରିଛି କଣ ହେଇଛି ଆଉ କଣ ଦରକାର୍ କଣ କଥା ଆଜ୍ଞା ମ୍ୟାଡ଼ାମ

ଆଉ ଚାଷ ଆପଣଙ୍କର ଆଉ ଚାଷ ବାସରେ କଣ ଫେସିଲିଟି କି ଚାଷ କଣ କରାଯାଉଛି ଚାଷ ସେଠି କଣ ଜଳ ସଚେତନ ସେଚନ ପଦ୍ଧତି ରହିଛି ନା ନାହିଁ ଆଉ ଚାଷ ହଉ ଆଉ ତ ସମସ୍ତେ ସମସ୍ତେ କାଳିଆ ଯୋଜନା ପାଉଛନ୍ତି ଆଉ କଣ

ଆଉ ଜଳ ମାନେ ସେଚନ ପଦ୍ଧତି କରିବାପାଇଁ ସରକାରଙ୍କୁ ଆପଣ ଜଣେଇଛନ୍ତି ବ୍ଲକ୍ ସ୍ତରରେ କଣ କରିବା ପଡ଼ିବ ନପଡ଼ିବ ସେଥିପାଇଁ ଆଜ୍ଞା ଆଉ କେମିତି ପୁଣି ନେକ୍ସଟ୍ ଚାଷ କରାଯିବ ଏବେତ ମିଲେଟ୍ ଗୋଟେ ସବୁଠାରୁ ବଡ଼ ଜିନିଷ ମିଲେଟ୍ର ଚାଷପାଇଁ ମଧ୍ୟ ସେ ଆଉ କଣ ଚାଷ କଲେ ଆଗକୁ ଲୋକମାନଙ୍କର ଯେଉଁଟା ପୋଷଣର ଅଭାବ ହେଉଛି ସେ ପୋଷଣ ପାଇପାରିବେ ତେଣୁ ମିଲେଟ୍ ଚାଷପାଇଁ କୌଣସି ପ୍ରକାରର ଯୋଜନା କରିବା ବା ଲୋକଙ୍କୁ ସଚେତନ କରାଇବା ଏଗୁଡ଼ିକ ମଧ୍ୟ କରାଯାଉଛି କି ମଧ୍ୟ ରୋଜଗାର କ୍ଷମ ହେଇପାରନ୍ତି ସରକାରଙ୍କୁ ତାହେଲେ ଏଇଟା ଜଣେଇବା ଜଣେଇ କେମିତି ସବୁ ଚାଷ ଭାରତ ଗୋଟେ ମଧ୍ୟ କୃଷିପ୍ରାଧାନ୍ୟ କୃଷିପ୍ରାଧାନ୍ୟ ଦେଶରେ କେବଳ ଜଳ ସଚେତନ ପଦ୍ଧତି ବା ପୋଖରୀ ଖୋଳିବା ପାଖାପାଖି ପୋଖରୀ ଖୋଳିବା ପୋଖରୀରୁ କେମିତି ଜଳସେଚନ କରି ପୁଣି ଆଉଥରେ ତାକୁ ଚାଷ କରାଯାଇପାରିବ ଚାଷ ବି ହେଇପାରିବ ମାଛଚାଷ ବି ହେଇପାରିବ ପୁଣି ଆମର ସମତଳ ଜମି ଗୁଡ଼ିକ ମଧ୍ୟ ଚାଷ କରାଯାଇପାରିବ ବହୁତ ହଁ ହଉ ଠିକ୍ଅଛି ଦେଖିବା କାରଣ ଯଦି ଆମେ ସୋଏଲ୍ ଖୋଳିକି ବା ସେଭଳି କରାଯିବ ମାଟି ତଳ ପାଣି ବି କମିଯିବ ତ ସେଥିପାଇଁ ଯେମିତି ଆପଣ କହିଲେ ପାହାଡ଼ ପାଣି ସେଇ ପାହାଡ଼ ପାଣିକୁ ମଧ୍ୟ କିମିତି ସଂରକ୍ଷଣ କରି ତାକୁ ଚାଷରେ ଲଗାଯାଇ ପାରିବ ବା ପୋଖରୀ ଖୋଳି କିଛିି ଯେମିତି କହିଲେ ଆପଣ ଦଶ ଏକର୍ ଜମିକୁ ନେଇକି ଗୋଟେ ପୋଖରୀ ଖୋଳିକି ଯେମିତି ସେ ପାଣିକି ରଖାଯାଇକି ପୁଣି ବ୍ୟବହାର କରିପାରିବୁ ସେସବୁ ପଦ୍ଧତି ମଧ୍ୟ ଅବଲମ୍ବନ କରିବା ସରକାରଙ୍କ ତରଫରୁ ଠିକ୍ ହେବ ନୁହେଁକି ଧନ୍ୟବାଦ ମ୍ୟାଡ଼ାମ